ମୁଖ୍ୟତଃ ଭଲି ଖେଲିବାରେ ବହୁତ ଭଲ ଲାଗେ ଭଲି ବଲ୍ ଖେଲିଲେ ବହୁତ ଭଲ ମଧ୍ୟ ଲାଗେ ଦେହ ଦେହ ଭଲ ରହିଥାଏ ଏବଂ ଏହି ଖେଲ ଖେଲିବାକୁ ମଧ୍ୟ ବହୁତ ବଢ଼ିଆ ଆଉ ପ୍ରଥମେ ପ୍ରଥମେ ତ ଖେଲି ହୁଏନାହିଁ ହେଲେ ବହୁତ ଆରାମରେ ଖେଲିହୁଏ ଏବେ ଆମେମାନେ ଖେଲି ଖେଲି ବହୁତ ଅଭ୍ୟାସ ହୋଇଗଲାଣି ଆଉ ଖେଲିଲେ ବହୁତ ଭଲଲାଗେ ଖେଳିବାକୁ ଆଉ ଏବେ ମଧ୍ୟ ଆମେମାନେ ଖେଲିକି ଆସୁଛୁ ଏବେ ଆମେମାନେ ବହୁତ ପ୍ରତିଯୋଗିତାରେ ବି ଭାଗ ନେଇଛୁ ଯେଉଁ ଯେଉଁଠି କି ଆମେ ଜିତିଛୁ ବି ଆଉ ହାରିଛୁୁ ବି ଗୋଟିଏ ଗୋଟିଏ ଆଉ ଏମିତି ଭଲି ଖେଲିବାରେ ବହୁତ ଇଚ୍ଛା ମଧ୍ୟ ଥିଲା ଆଉ ବହୁତ ଇଚ୍ଛା ପୂରଣ ହୋଇଗଲା